ମୁଁ ଗ୍ରହଣ କରିଥିବା ପ୍ରଥମ ଷ୍ଟାମ୍ପ୍ ହେଉଛି ମୋ ସାର୍ଟିଫିକେଟ୍ ଏହା ମୋ ଜୀବନରେ ବହୁତ୍ ମୁଁ ମୂଲ୍ୟ କ୍ରିଏଟ୍ କରିଥାଏ ଯାହାଦ୍ୱାରା ମୁଁ ମୋ କ୍ୟାରିଅର୍ ନିଜକୁ ରିପ୍ରେଜେଣ୍ଟ୍ କରିପାରେ ମୋ ଏଜୁକେସନ୍କୁ ରିପ୍ରେଜେଣ୍ଟ୍ କରିପାରେ ଏହାଦ୍ୱାରା ମୁଁ ମୋ କୌଣସି ଜବ୍ କରିପାରେ ଏହା ମୋ କ୍ୟାରିଅରରେ ବହୁତ ଭୂମିକା ଗ୍ରହଣ କରିଥାଏ ଆଉ ପ୍ରଥମ ମୁଦ୍ରା ହେଲା ମୁଁ ଏକ ପାଇଥିଲି ମୁଦ୍ରା ହନୁମାନ ମୁଦ୍ରା ଏଥିରୁ ଜଣାପଡ଼େ କି ନାଇଁ ଆମର ପୂର୍ବଜ ଅଛନ୍ତି ଐତିହ ଆମର ଇତିହାସ ଜଣା ପଡ଼ିଥାଏ ସେଇ ମୁଦ୍ରାରୁ ମୁଁ ଜାଣିଲି ଯେ ନାଇଁ ପୂର୍ବକାଳରେ ବି ଲୋକ ରହୁଥିଲେ ପ୍ରବାସ କରୁଥିଲେ ଏହା ସେଇ ମୁଦ୍ରାରୁ ମୁଁ ଜାଣିଥିଲି ପଥର ପଥରରେ ଦେଖିଲି ଆମ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ପଥରରେ ଆମର ନିଜର କାରୁକାର୍ଯ୍ୟ ଦେଖିକି ଜଣା ପଡ଼ିଯାଏ ଯେ କାରିଗରମାନେ କେତେ ନିଖୁଣ ଥିଲେ ନିଜ କାର୍ଯ୍ୟରେ ନିଜକୁ କେମିତି ସିଏ ପଥରରେ ନିଜକୁ ନିଜର ପ୍ରତିଛବିକୁ ବି ପଥରରେ ସିଏ ରିପ୍ରେଜେଣ୍ଟ୍ କରୁଥିଲେ ସେହି ପଥରରେ ସେମାନେ ନି ସାଧାରଣତଃ ନର୍ତ୍ତକୀ ଚକ ଅଖ ସବୁ ତିଆରି କରିଥିଲେ ପଥର ମୁନ ନିହାଣରେ ସେମାନେ ନିଜକୁ ଖୋଦିକି ସେମାନେ ନିଜର କଳାକୁ ପ୍ରେଜେଣ୍ଟ୍ କରିଥିଲେ